ସ୍ୱାସ୍ଥ୍ୟସେବା ପରିବହନ ଶିକ୍ଷା କ୍ଷେତ୍ରରେ ସରକାରୀ ବିଭିନ୍ନ ପ୍ରକାର ସାହାଯ୍ୟ କରିଛନ୍ତି ସ୍ୱାସ୍ଥ୍ୟ ପାଇଁ ଗାଁରେ ସହରରୁ ଗାଁ ଏବଂ ସହରରେ ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ଯଥା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ ସବୁ ପ୍ରକାର ସାହାଯ୍ୟ ମିଳୁଛି ପରିବହନ ବ୍ୟବସ୍ଥା ସହରରେ ଭଲ ଅଛି ଗାଁ ମାନଙ୍କରେ ସରକାର ଚଳାଉଥିବା ମୋ ବସ୍ ଯଦି ଚାଲନ୍ତା ଲୋକମାନେ ଉପକୃତ ହୁଅନ୍ତେ ଆଉ ସେଥିର ଟିକେଟ୍ଟା ଯଦି କିଛି କମ୍ ରାଶିରେ ଦେବାକୁ କୁହନ୍ତେ ଆହୁରି ଭଲ ହୁଅନ୍ତା ଶିକ୍ଷା ବ୍ୟବସ୍ଥା ଖୁବ୍ ଉନ୍ନତିମାନର ହେଲାଣି କିନ୍ତୁ ଆଉ ଟିକିଏ ଉନ୍ନତି ଆଣିବାକୁ ହେଲେ ଉନ୍ନତି ଆଣିବାକୁ ହେଲେ ଯେପରି ସ୍କୁଲ ମାନଙ୍କରେ ଅଧିକ ଶିକ୍ଷକ ନିଯୁକ୍ତି ଦିଆଗଲେ ଭଲ ହୁଅନ୍ତା ସ୍କୁଲରେ ଆମର କମ୍ପ୍ୟୁଟର ପିଲାମାନଙ୍କୁ ଶିଖାଇଲେ ଭଲ ହୁଅନ୍ତା ଏହିଟା ଆମେ ଆଶା କରୁଛୁ